ସାଂପ୍ରତିକ ଘଟଣା କିମ୍ବା ସମ୍ବାଦ କାହାଣୀ ବିଷୟରେ କିଛି କହିବାକୁ ଯାଉଛି ଆମର ଏଇ ନିକଟରେ ଫନି ବାତ୍ୟା ହୋଇ ହୋଇଥିଲା ତ ଏଇ ଫନି ବାତ୍ୟାରେ ବହୁତ ଲୋକଙ୍କର କିଛି ବହୁତ ଗୁଡ଼େ କ୍ଷୟକ୍ଷତି ହୋଇଥିଲା ବହୁତ ଲୋକଙ୍କର ଘର ବାଡ଼ି ଭାଙ୍ଗି ଯାଇଥିଲା ଲାଇନ୍ ବହୁତ ଦିନ ପରେ ଆସିଲା ଲାଇନ୍ କଟିଯାଇଥିଲା ବହୁତ ଦିନ ପରେ କରେଣ୍ଟ୍ ଆସିଲା ପିଲାଛୁଆଙ୍କର ପାଠପଢା ବହୁତ ପ୍ରୋବ୍ଲେମ୍ ହେଉଥିଲା ଏହିପ୍ରକାର ସବୁ ଅସୁବିଧାକୁ ସମ୍ମୁଖୀନ କରି ସମ୍ବାଦ ଆମକୁ ବହୁତ ସାହାଯ୍ୟ କରିଛି ସମ୍ବାଦ ପାଇଁ ଆମେ ବହୁତ ଉପକୃତ ହେଉଛୁ ସବୁ ପ୍ରକାର ସାଂପ୍ରତିକ ଘଟଣା କାହାଣୀ ନେଇକି ଆମକୁ ଠିକ୍ ସମୟରେ ପହଞ୍ଚାଇପାରିଛି ଆମ ପାଖରେ ଫନି ବେଳେ